ମହିିଳାମାନେ ଦୈନିକ ଆହ୍ୱାନରେ ଏକୁଟିଆ ରାସ୍ତାରେ ଯିବା ଆସିବା କରିପାରୁନାହାନ୍ତି ଏବଂ ଏକୁଟିଆ ରାସ୍ତାରେ ଯିବା ପାଇଁ ଭୟ କରୁଛନ୍ତି ଝିଅମାନଙ୍କୁ କମ୍ ବୟସରେ ବାହା କରି ଦେଉଛନ୍ତି ଓ ତାଙ୍କ ସ୍ୱପ୍ନ ଚୁଲି ମୁୁଣ୍ଡରେ ଭାବୁଛନ୍ତି ଝିଅମାନଙ୍କୁ କିଛି ସୁବିଧା ସୁଯୋଗ ମିଳିପାରୁନାହିଁ ଆଗରୁ ସତୀଦାହ ପ୍ରଥା ଏବଂ ବାଲ୍ୟ ବିବାହ ପ୍ରଥା ଥିଲା ଯେଉଁଥିରେ କି ସ୍ୱାମୀ ମୃତ୍ୟୁ ହେଲା ପରେ ତାଙ୍କ ସ୍ତ୍ରୀଙ୍କୁ ଜାଳି ଦଉଥିଲେ ମହିଳାମାନେ ମହିଳାମାନେ ବାଲ୍ୟ ବିବାହ ତଥା ଯେଉଁଥିରେ ସ୍ୱାମୀ ମୃତ୍ୟୁ ତାଙ୍କ ସ୍ତ୍ରୀକୁ ଜାଳି ଦେଉଥିଲେ ଏବଂ ବାଲ୍ୟ ବିବାହ କରି ଦେଉଥିଲେ ଏବଂ ଆଧୁନିକ ଯୁଗରେ ସେସବୁ ଦେଖା ଦେଉନାହିଁ ସମସ୍ତ ସମସ୍ତେ ଶିକ୍ଷା ପାଇଁ ଶିକ୍ଷିତ ହେଲେ ଏବଂ ନାରୀମାନଙ୍କୁ ଶିକ୍ଷା ଦେବାରେ ସୁଯୋଗ ମିଳିଛି ନାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସବୁ ସୁବିଧା ସୁଯୋଗ ମିଳୁଛି କିନ୍ତୁ ଦୁଃଖର ବିଷୟ ହେଉଛି କି ଆଜି ମଧ୍ୟ ଆମ ଦେଶରେ ସୁରକ୍ଷିତ ନାହାନ୍ତି